ହ୍ୟାଲୋ ସାର୍ ସାର୍ ଆପଣ ସ୍ଵିଗିରୁ କହୁଛନ୍ତି ତ ଆଜ୍ଞା ଆଜ୍ଞା ମୋ ନାଁ ବିଷ୍ମୟ ସଂଙ୍କେତ ସାହୁ ମୁଁ ତିର୍ତ୍ତୋଲ୍ରୁ କହୁଛି ତିର୍ତ୍ତୋଲ୍ ପିମ୍ପଣା ଗାଁ'ରୁ କହୁଛି ଆଉ ଆଜ୍ଞା ମୋର ମୋର ଦୁଇ ତାରିଖ ଦିନ ରାତିରେ ଗୋଟେ ସାଙ୍ଗମାନଙ୍କ ସହ ପାର୍ଟି ଅଛି ସେଥିପାଇଁ ମୋର ଶହେରୁ ଦେଢ ଶହ ଲୋକଙ୍କ ପାଇଁ ସ୍ଵିଗିରୁ ଅର୍ଡ଼ର୍ କରିବାରେ ଅଛି ଆଜ୍ଞା ପ୍ରପୋର୍ ପ୍ରପୋର୍ ଶହେ କୋଡ଼ିଏ ଆଉ ଭେଜ୍ ନନ୍ଭେଜ୍ ଦୁଇ'ଟା ଆକ ନନ୍ଭେଜ୍ ହେଲା ଅଶୀ ଲୋକଙ୍କ ପାଇଁ ଭେଜ୍ ହେଲା ଚାଳିଶ୍ ଲୋକଙ୍କ ପାଇଁ ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ଭାତ ଭାତ ଯଦି ପାରୁଛନ୍ତି କରିଦିଅନ୍ତୁ ଚାଳିଶ୍ ପଚାଶ୍ ଲୋକଙ୍କ ପାଇଁ ଆଉ ରୁଟି ବାକି ତକ ସତୁର୍ ଲୋକଙ୍କ ପାଇଁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ମୁଁ ଆପଣ ଯୋଉ ଛୋଟ ମୋଟ ଅର୍ଡ଼ର୍ କରେ ବଡ଼ ଅର୍ଡ଼ର୍ ଥିଲା ତ ମୁଁ ଭାବିଲି ଆପଣ କରିପାରିବେ କି ନାହିଁ ଆପଣ କ'ଣ ଭାବୁଛନ୍ତି କରିପାରିବେ ତ ହଉ ଆଜ୍ଞା ଦୁଇ ତାରିଖ୍ ସନ୍ଧ୍ୟା ସାତଟା ଆଠଟା ସୁଦ୍ଧା ଆପଣଙ୍କ ଅର୍ଡ଼ର୍ ପହଁଞ୍ଚିବା ଦରକାର୍ ଆଜ୍ଞା ଆଜ୍ଞା ସାର୍ ସେ ସେମିତି କିଛି ଅସୁବିଧା ନାହିଁ ଯେ ଆପଣଙ୍କ ପେମେଣ୍ଟ୍'ଟା କ୍ୟାସ୍ରେ ନେଲେ କ୍ୟାସ୍ ନେବେ ନା ଫୋନ୍ ପେ ନେଲେ ଭଲ ହେବ ଫୋନ୍ ପେ ଫୋନ୍ ପେ ନେବେ ଫୋନ୍ ପେ ନେବେ ଯଦି କହୁଛନ୍ତି ଫୋନ୍ ପେ'ରେ ତ ଆଡ଼୍ଭାନ୍ସ ପଠେଇ ଦେଉଛି ଆଉ ବାକି ତ କ୍ୟାସ୍ ନେଲେ ଚଳିବ ଚଳିବ ଆଜ୍ଞା ସାର୍ ଆଜ୍ଞା ଭେଜ୍ ନନ୍ଭେଜ୍ରେ ରଖିବେ ଆମର ଚିଲ୍ଲି ଚିକେନ୍ ଚିକେନ୍ ଟିକ୍କା ଚିକେନ୍ ଚିକେନ୍ ପକୋଡ଼ା ଆଉ ଭେଜ୍ରେ ରଖିବେ ପ୍ଲେନ୍ ଡାଲି କୋବି ପନିର୍ ସେଇଠୁ ଚିଲ୍ଲି କୋବି ଚିଲ୍ଲି କୋବି ପାମ୍ପଡ଼ ସାଲାଡ଼୍ ଯଦି ପାରିବେ ଟିକେ ଆଡ଼୍ କରିଦେବେ ଭେଜ୍ ନନ୍ଭେଜ୍ ଦୁଇ ଜାଗା ପ୍ଲେଟ୍ ଆଜ୍ଞା ସାର୍ ଆଜ୍ଞା